ଆଜ୍ଞା ନମସ୍କାର ଆଉ ମୁଁ ତ ମୋର ଗୋଟେ ସିଙ୍ଗଡ଼ାକୁ ପନ୍ଦର ଟଙ୍କା ନେଉଛି ଗୋଟେ ବରାକୁ ପନ୍ଦର ଟଙ୍କା ଲେଖା ନେଉଛି ଆଜ୍ଞା ଗାଡ଼ି ସେତିକି ପଇସା ହିଁ ଏଇଠି ସାମ୍ନାବାଲା ଷ୍ଟଲ୍ରେ ପଚାରୁନାହାନ୍ତି ସେତିକିରେ ବିକୁଛୁ ଏଇଠି ଏତିକି ହିଁ ଖାଉଛନ୍ତି ଏଇଠି ନ ଖାଇଲେ ଆଉ କ'ଣ ଆମେ ବିକୁଥାନ୍ତୁ କି ଆରେ ଆମର ସବୁକିଛି ଏଇଠି ଦର ବଢ଼ିଗଲାଣି ଆସିଲେ ମୋଦି ସରକାର ଆମ ରାଜ୍ୟରେ ମୋଦି ସରକାର ଶାସନ ଆମର ସବୁ ଜିନିଷର ଦର ବେଶୀ ବଢ଼ିଗଲାଣି ଲୋକ ତ ଯାଉଛନ୍ତି ଦାଦନ ଖଟିବାକୁ ଏଇଠି କମ୍ ଲୋକ କମ୍ ଲୋକ ଆସୁଛନ୍ତି ବୋଲି ମୁଁ ବେଶୀ ରଖିଛି ଆଉ ମୁଁ କ'ଣ ବେଶୀ ନ ନେଲେ ଆଉ କ'ଣ ମୁଁ ଚାଲିପାରିବି କି ଆଳୁ ଫାଳୁ ରେଟ୍ ବଢ଼ିଗଲାଣି ପିଆଜ ରେଟ୍ ବଢ଼ିଗଲାଣି ମୁଁ ବେଶୀ ନ ନେଲେ ଆଉ କେମତି କରିବି ଯେ କମ୍ ହେଇପାରିବନି ଆଜ୍ଞା କାହିଁକିନା ମୁଁ ବି ତ ଘର ଚଳଉଛି ନା ମୁଁ ବନଉଛି ଏଇଠି ମୁଁ ବି ତ ଏଇଠି ମେହେନତ କରୁଛି ଆପଣ ଦେଖୁନାହାନ୍ତି ଆପଣ ତ ଦୂରରୁ ଆସିଛନ୍ତି ଦେବାରେ ମୋତେ କିଛି ଅସୁବିଧା ନାହିଁ ଆମର ଅତିଥି ଦେବୋ ଭବୋଃ ପରା ମୁଁ କ'ଣ ନ ଖୁଏଇ ଆପଣଙ୍କୁ ପଠେଇଦେବି କି ଆପଣ ନଦେଲେ ପଇସା ମଧ୍ୟ ମୁଁ ଦେଇଦେବି କିନ୍ତୁ ଏଠାକାର ରେଟ୍ ହିସାବରେ ମୁଁ ରେଟ୍ଟା କହୁଥୁଲି ଆପଣଙ୍କୁ ଏଇଠି ସବୁଆଡ଼େ ଆଜ୍ଞା ବେଶୀ ରେଟ୍ ଅଛି ଆପଣ ସାମ୍ନା ଠେଲାକୁ ସାମ୍ନା ଷ୍ଟଲ୍କୁ ଯାଇକି ପଚାରୁନାହାନ୍ତି ମୁଁ ଦେଇଦେବି ଠିକ୍ ଅଛି ଆପଣଙ୍କୁ ମୁଁ ଦେଇଦେଉଛି କ'ଣ ନେବେ କି ଆପଣ ଠିକ୍ ଅଛି ଆଜ୍ଞା ମୁଁ ଆପଣଙ୍କୁ କମରେ ଦେଉଛି ଆଁ ଏଠାକାରେ ଦର ସବୁ ବଢ଼ିଗଲାଣି ପା ସୁଜି ସବୁ ବଢ଼ିଗଲା ଟମାଟର୍ ଦେଖୁନାହାନ୍ତି ଅଶୀ ଟଙ୍କା ଶହେ ଟଙ୍କା କେଜି ଆଜ୍ଞା ମୁଁ ତ ଓଡ଼ିଶା ଓଡ଼ିଶାର ଲୋକ ଆଜ୍ଞା ମୁଁ କ'ଣ ସେଠିକି ଯାଇପାରିବି କି ଆପଣ କୋଉଠି ରହୁଛନ୍ତି ହଉ ଠିକ୍ ଅଛି ତାହେଲେ ମୁଁ ଆସିବି ରହିଲି